ଦଶ ରୁ ଦଶ ଲକ୍ଷ ମଧ୍ୟରେ ପାଞ୍ଚଟି ସଂଖ୍ୟା ହେଲା ଦୁଇଶହ ଅଣାନବେ ସାତଶହ ଅଣସ୍ତରି ତିନି ହଜାର ନଅଶହ ତେୟାନବେ ଆଠ ହଜାର ପାଞ୍ଚଶହ ସତାବନ ଦୁଇ ଲକ୍ଷ ଅଠାଅଶୀ ହଜାର ତିନିଶହ ଅଣଷଠି